ଲୋକମାନେ କୁକୁଡ଼ା ଚାଷ କରୁଛନ୍ତି କୁକୁଡ଼ା ଫାର୍ମ୍ କରିଛନ୍ତି କୁକୁଡ଼ାଙ୍କ ପାଇଁ ଆଜବେଷ୍ଟ୍ ଘର ପକ୍କା କାନ୍ଥ କରିଛନ୍ତି ତିଆରି କରିଛନ୍ତି କୁକୁଡ଼ାଙ୍କ କେମିତି ସୁରକ୍ଷାରେ ରହିବେ କୁକୁଡ଼ାଙ୍କ ପାଇଁ ଲାଇଟ୍ ଯୋଗାଯାଇଛି କୁକୁଡ଼ାଙ୍କୁ ଖାଦ୍ୟ କୁକୁଡ଼ା ଦାନା ଆଣି ଦିଆଯାଉଛି କୁକୁଡ଼ା କେମିତି ଦେହ ମେଡ଼ିସିନ୍ କୁକୁଡ଼ାଙ୍କ ପାଇଁ ରହିଛି କୁକୁଡ଼ା ଚାଷ କରି ଲୋକମାନେ ବହୁତ ଉପକୃତ ହେଉଛନ୍ତି କୁକୁଡ଼ା ଚାଷ ବହୁ ଲାଭଜନକ ଚାଷ କୁକୁଡ଼ା ଚାଷ କରି ବହୁତ ଗରିବ ଲୋକମାନେ ଉପକୃତ ହେଉଛନ୍ତି କୁକୁଡ଼ା କୁକୁଡ଼ା ଏକ ପ୍ରକାର ଲାଭଜନକ ପଶୁଚାଷ ପାଇଁ ଉପକୃତ